ମୁଁ ଚାହୁଁଛି କି ମୋର ପରିବାରରେ କିମ୍ବା ବନ୍ଧୁ ବାନ୍ଧବରେ ଯେଉଁ ଭଉଣୀମାନେ କିମ୍ବା ଝିଅ ସାଙ୍ଗମାନେ ରହୁଛନ୍ତି ସେମାନେ ସମାଜରେ ସମସ୍ତ ଶିକ୍ଷା ଲାଭ କରନ୍ତୁ ଏବଂ ସମାଜ ବିଷୟରେ ଶିକ୍ଷା ଲାଭ କରିବା ଦ୍ଵାରା ବିଭିନ୍ନ ପ୍ରକାର କଥା ବିଭିନ୍ନ ପ୍ରକାର କାର୍ଯ୍ୟ ବିଷୟରେ ସେମାନେ ଜାଣନ୍ତୁ ଏବଂ ଯେଉଁ ଶିକ୍ଷାର ଅଭାବ ଯୋଗୁଁ ସେମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିମ୍ବା ମୋ' ପାଖ ଆଖ ଅଞ୍ଚଳରେ ଯେଉଁ ଝିଅ ବନ୍ଧୁମାନେ ମୋ' ରହିଲେ କିମ୍ବା ଭଉଣୀମାନେ ମୋ' ରହିଲେ ସେମାନେ ଶିକ୍ଷା ପାଇପାରୁ ନାହାନ୍ତି ତାଙ୍କ ପାଇପାରୁ ନାହାନ୍ତି ଅର୍ଥ ଅଭାବ ଯୋଗୁଁ କିମ୍ବା ପାରିବାରିକ ସମସ୍ୟା ଯୋଗୁଁ ସେମାନେ ସମସ୍ତ ଶିକ୍ଷା ଲାଭ କରନ୍ତୁ